ହିନ୍ଦୀ ହେଉଛି ଭଲ୍ ଆରୁ ଆମର୍ ସମ୍ବଲପୁରୀ ହେଉଛି ଗୁଟେ ଠିକ୍ ବି ଦିହେଁ ଲୋକ ହେଲେ ଇଟା ବିହାର୍ ସାଇଟ୍ କି ଚାଲିଗଲେ ଛତିଶଗଡ଼୍କେ ଚାଲିଗଲେ ସେଟା ବେଶୀ ବେବହାର୍ ହୋଉଛି ଆମର୍ ବି ଆମେ ଆମର୍ ବି କୌଣସି ମିକ୍ସ୍ ଅଛି ତାକର୍ ସାଙ୍ଗେ ହିନ୍ଦୀ ହେଉଛି ରାଷ୍ଟ୍ରୀୟ ଭାଷା ଆର୍ ଆମର୍ ଓଡ଼ିଶାରେ ସମ୍ବଲପୁରୀ ଭାଷା ବହୁତ୍ ବେବହାର୍ ହେଉଛି ଆମେ ସମ୍ବଲପୁରୀ କି ବେଶୀ ହତା କରୁଛୁଁ ହିନ୍ଦୀ ବୁଝୁଛୁଁ ସବୁ କରୁଛୁଁ ଆମେ କହି ବି ପାରୁଛୁଁ ହେଲେ ଟିକେ ହେତ୍କି ନାଇଁ ବେବହାର୍ କର୍ବା ହେଲେ ଆମର୍ ରାଷ୍ଟ୍ର ଭାଷା ତାହାକେ ତ ଆମେ କେତେବେଲେ ବି ଇଟା ନାଇଁ କହିପାରୁ କିନ୍ତୁ ସମ୍ବଲପୁରୀରେ ଆମର୍ ଚାଲିଛି ଆର୍ ସମ୍ବଲପୁରୀ ଭଲ୍ ଆମେ ବେବହାର୍ କରୁଛୁଁ ଆମର୍ ଓଡ଼ିଶାରେ ଯେହେତୁ ଚାଲିଛି ଆମ ଓଡ଼ିଶା ଭଲ୍ ଭାଷା ଏ ସେଥିର୍ ଲାଗି ବୋଲେ ଆମ ଓଡ଼ିଶା ଓଡ଼ିଶା ବାସି ଆମେ ସମ୍ବଲପୁରୀକେ ବହୁତ୍ ଧ୍ୟାନ୍ ଦେଇଛୁଁ ସେଥିର୍ ପ୍ରତି ଆମେ କୌଣସି ଭାଷାକେ ଆମେ ଇଟା ଖରାପ୍ ନାଇଁସି ନାଇଁ ବୋଲ୍ବା ଆମର୍ ସମ୍ବଲପୁରୀ ହଉଚେ ମୁଖ୍ୟ ଭାଷା